ହଁ ମୁଁ ୱାଇଫାଇ ବ୍ୟବହାର କରେନି କିନ୍ତୁ ମୋବାଇଲ୍ ଡାଟା ବ୍ୟବହାର କରୁଛି ଯେଉଁଟା ଜିଓ ମୋବାଇଲ୍ ଡାଟା ବ୍ୟବହାର କରୁଛି ଏଇଥିପାଇଁ କି ମୋର ସୋ ସାମାଜିକ ଗଣାମାଧ୍ୟମ ମାଧ୍ୟମରୁ କିଛି ଖବର ଦେଖିବାକୁ ଏବଂ ମୋର ବନ୍ଧୁବାନ୍ଧବକୁ କିଛି ବାର୍ତ୍ତା ପଠେଇବା ପାଇଁ ବିଦ୍ୟୁତ୍ ବାର୍ତ୍ତା ପଠେଇବା ପାଇଁ ଏଥିପାଇଁ ବ୍ୟବହାର କରେ ଆଉ ଦିନରେ ଏମିତି ବ୍ୟବହାର କରେ ଗୋଟେ ଜି ବି କିମ୍ବା ଦୁଇ ଜି ବି ଡାଟା ବ୍ୟବହାର କରେ ହଁ ନେଟୱାର୍କ ପ୍ର ଅସୁବିଧା ହୁଏ ସେ ଜିଓର ନେଟୱାର୍କ ମୋର ବେଳେ ବେଳେ ଏବେ ଧୀର ହୋଇଯାଏ ଆସେନାହିଁ ପ୍ରୋଗ୍ରାମ୍ ଚାଲେନାହିଁ